ମୁଇଁ ରାତି ଚାର୍ ବଜେ ଉଠି ମର୍ଣ୍ଣିଙ୍ଗ ୱାର୍କ ଯାଇସି ଯେନ୍ଟା କି ବହୁତ ପରିଶ୍ରମ କରିକିରି ମୋର ଫିଟନେସ୍କେ ମୁଇଁ ଭଲସେ ରଖିଛେଁ ସବୁ କାମ ମୁଇଁ ସହଜରେ କରିପାରସି ଆଉ ମୋର ଦୁର୍ବଳତା ଏଇଟା ଯେ ମୁଇଁ ଯେନ୍ କୌଣସି ଲୋକ ବି ଜାଣା ବି କହିଦେବି ଉଁ କି ଚୁଁ କହିନପାରେ ତା'ହାକେ ସେଟାକେ ମୋର ଫାଇଦା ଉଠାଇ କରି ଲୋକମାନେ ମୋତେ ବହୁତ ନିନ୍ଦା ଅପମାନ ନାନାଦି କହେସନ୍